ଆଜ୍ଞା ନମସ୍କାର ମୁଁ ସାନଜେରିଆ ପଞ୍ଚାୟତରୁ ହଳଦର ପ୍ରଧାନ କହୁଛି ଯେ କି ଆପଣଙ୍କର ଅମ୍ବିକା ରେଷ୍ଟୁରାଣ୍ଟ ତ ଆଜ୍ଞା ଯଦିଓ ଆପଣଙ୍କର ରେଷ୍ଟୁରାଣ୍ଟରେ ଆମର ଏ ଯେଉଁ ଚିକେନ୍ ବିରିୟାନି ଆଉ ମଟନ୍ ବିରିୟାନୀ ଆଉ ଚିଲ୍ଲି ଚିକେନ୍ କେତେ ପ୍ରକାର ଆଇଟମ୍ ଆପଣଙ୍କ ପାଖରେ ଅଛି ସବୁ ପ୍ରକାର ଆଇଟମ୍ ମୋତେ ଜାଣିବା ଦରକାର କାରଣ ମୋର ନିହାତି ଆବଶ୍ୟକତା ଅଛି ଆପଣ ଡେଲିଭରିରେ ଆପଣ କଲେ ମୁଁ ଅନଲାଇନ୍ ପେମେଣ୍ଟରେ ଆପଣଙ୍କୁ ପେମେଣ୍ଟ ଦେଇଦେବି ଏବଂ ଆପଣଙ୍କର ସ୍ୱାଦିରା ପଞ୍ଚାୟତରେ ଆସିକି ପହଞ୍ଚିଲେ ରିସିଭ୍ ମୁଁ କରିବି କିନ୍ତୁ ଆପଣଙ୍କର ଯେଉଁ ରେଷ୍ଟୁରାଣ୍ଟର ଆଉ କ'ଣ ଆଇଟମ୍ ସବୁ ଅଛି ଆପଣ ଟିକେ କୁହନ୍ତୁ ଆଉ ମୁଁ କହୁଛି ଶୁଣନ୍ତୁ ଯେ କି ଯେଉଁ ଭେଜ୍ ଭେଜ୍ର କ'ଣ ଅଛି ଯେ ଭେଜ୍ର ଆପଣ ପନିରୀ ଏବଂ ମସରୁମ୍ ଆଉ ତନ୍ଦୁର ରୁଟି ଆଉ ନାନ୍ ଏସବୁ ଆଇଟମ୍ ମୁଁ ଜାଣିବା ଦରକାର ଆଜି ଯଦି ଆପଣ ମୋତେ ଥରେ ମାତ୍ର ପଠାଇଲେ ସେ ସ୍ୱାଦ ଠିକ୍ ହେଲା ଆପଣଙ୍କର ପ୍ରତି ସପ୍ତାହରେ ମୁଁ ଆପଣଙ୍କ ପାଖକୁ ଅନଲାଇନ୍ ପେମେଣ୍ଟ ଦେଇ ଆପଣଙ୍କୁ ମୁଁ ମଗାଇ ପାରିବି ତେଣୁ ଆପଣଙ୍କ ଅମ୍ବିକା ରେଷ୍ଟୁରାଣ୍ଟର ଖାଦ୍ୟ ଯଦି ମୋତେ ସ୍ଵାଦ ହେଲା ମୁଁ ଅନଲାଇନ୍ ପେମେଣ୍ଟରେ ପ୍ରତି ସପ୍ତାହରେ ଆପଣଙ୍କୁ ଚାରି ଥର ପାଞ୍ଚ ଥର ମୁଁ ରିସିଭ୍ କରିବି ତେଣୁ ଆପଣ ସେ ଆଇଟମ୍ ସବୁ ମୁଁ ଜାଣିବା ଦରକାର ଏବଂ ପ୍ରଥମ ଥର ସେ ଆଇଟମ୍ କିଭଳି ହେଉଛି ଆଉ କିଭଳି ଲାଗୁଛି ତା'ର ସ୍ୱାଦଟା ଜାଣିଲେ ମୁଁ ଆପଣଙ୍କ ପାଖରେ ଅନଲାଇନ୍ ପେମେଣ୍ଟରେ ପେମେଣ୍ଟ ଦେବି ଏବଂ ଆପଣଙ୍କର ଡେଲିଭରି ଠିକ୍ ଲୋକ ଆସି ପହଞ୍ଚିଲେ ଠିକ୍ ଟାଇମ୍ରେ ଆସି ପହଞ୍ଚିଲେ ସେ ବି ଆମ ପାଇଁ ସୁବିଧା ହେବ ତେଣୁ ଧନ୍ୟବାଦ ଆପଣ ଅମ୍ବିକା ରେଷ୍ଟୁରାଣ୍ଟର ଯେ କୌଣସି ଖାଦ୍ୟ ଅଛି ସେ ଖାଦ୍ୟର ମାନେ ନାଁଟା ମୁଁ ଆପଣଙ୍କୁ କହୁଛି ଯେକି ଯଦି ଥାଏ ଆପଣ ମୁଁ ସେଇଟାକୁ ରିସିଭ୍ କରିବି ଏବଂ ଆପଣଙ୍କର ଅନଲାଇନ୍ ପେମେଣ୍ଟ ଦେବି ଏବଂ ସ୍ୱାଦ ଠିକ ଥିଲେ ମୁଁ ଆପଣଙ୍କୁ ଥର ମୁଁ ଆପଣଙ୍କୁ ଫୋନ୍ ମାଧ୍ୟମରେ ଜଣାଇ ଆପଣଙ୍କୁ ପୁଣି ଅନଲାଇନ୍ ପେମେଣ୍ଟ ଦେଇକରି ରିସିଭ୍ କରି କରିକା ଚାଲୁଥିବି ଧନ୍ୟବାଦ